ଆମ କନ୍ଧମାଳରେ ଥିବା ପର୍ଯ୍ୟଟନ ସ୍ଥଳୀ ଏବଂ ଆକର୍ଷଣୀୟ ଜାଗା ଅଛି ଯେଉଁଟାକୁ କି ଦେଖିବାକୁ ଦେଶ ବିଦେଶରୁ ପର୍ଯ୍ୟଟନ ମାନେ ଆସିଥାନ୍ତି ଏବଂ ଦେଖନ୍ତି ସେଥି ମଧ୍ୟରୁ ହେଉଛି ଦାରିଙ୍ଗବାଡ଼ି ହିଲ ଭିଉ ଫୁଲବାଣୀ ରେ ବି ଥିବା ଗୋଟିଏ ଜଳ ପ୍ରପାତ ପୁତୁଡ଼ି ଜଳ ପ୍ରପାତ ଗୁମାଗଡ଼ ନେଚର ପାର୍କ ଏମିତି ବହୁତ ଜଳ ପ୍ରପାତ ରହିଛି ଯେଉଁଟାକୁ କି ଦେଖିବାକୁ ଦେଶ ବିଦେଶରୁ ପର୍ଯ୍ୟଟନ ମାନେ ଆସିକି ଦେଖନ୍ତି ଆଉ ବୁଲିକି ଯାଆନ୍ତି